ହଁ ହ୍ୟାଲୋ ନମସ୍କାର ହଁ କୁହନ୍ତୁ

ହଁ ତ ଏ ଯେଉଁ ସାଇକେଲ୍ ତ ଭଲ ଆସିବ ଆପଣ ଆସନ୍ତୁ ଦେଖିବେ ନେଇକି ଯିବେ ଯେଉଁଟା ଭଲ ଲାଗିବ ସେଇଟା ନେଇକି ଯିବେ ଆଉ କ'ଣ କହିବା ନିଜେ ଦେଖିବା ତ ବହୁତ ଫରକ୍ ରହୁଛି ନା ନିଜେ ଦେଖିକି ନେଇ ଯିବାର ଆଉ ଏମିତିରେ ବି ସବୁ ସାଇକେଲ୍ ଅଛି ଯେଉଁଟା ଯେଉଁ ମଡ଼େଲ୍ଟା ଠିକ୍ ଲାଗିବ ସେଇଟା ନେଇକି ଯିବେ ନା ଆପଣ ହଁ ଅଛି ଲେଡ଼ିବାର୍ଡ଼ କମ୍ପାନୀ ଅଛି ହର୍କୁଲେସ୍ ଅଛି ଆଉ ଯଦି ଅଲଗା କିଛି କମ୍ପାନୀ ବି ଖୋଜୁଛନ୍ତି କହିଲେ ଅଛି ଆପଣ ଆସନ୍ତୁ ଦେଖିବେ ଆଉ ନେଇକି ଆଉ ବଡ଼ ସାଇକେଲ୍ ନେବେ ନା ଛୋଟ ସାଇକେଲ୍ ନେବେ

ହଁ ଜେଣ୍ଟସ୍ ସାଇକେଲ୍ ବି ଅଛି ଆଉ ଝିଅ ପିଲା ଲେଡ଼ିଜ୍ ସାଇକେଲ୍ ବି ଅଛି ଆଉ ଆମର ଦୋକାନରୁ ତ ପ୍ରାୟ ନିଅନ୍ତି ହେଲା ଆମ ଦୋକାନରୁ ତ ପ୍ରାୟ ନିଅନ୍ତି ଏଇ ଯେଉଁ ସ୍କୁଲ୍ ଗୁଡ଼ାକରେ ଦିଆ ହେଉଛି ସେଇ ଗୁଡ଼ାକ ବି ଆମ ଦୋକାନରୁ ନିଅନ୍ତି ସବୁ ଭଲ ପଡ଼ୁଛି ସାଇକେଲ୍ ଗୁଡ଼ାକ ଆସନ୍ତୁ ନିଜେ ଦେଖିବେ ନେବେ ଆଉ ହଁ ପୁଅ ପିଲା ସାଇକେଲ୍ ବି ଅଛି ଶୁଭୁନି କ'ଣ କହୁ ସାଇକେଲ୍ ରେଟ୍ କହୁଛନ୍ତି ନା ତିନି ହଜାରରୁ ଷ୍ଟାର୍ଟିଂ ଅଛି ତିନି ହଜାର ଚାରି ହଜାର ପାଞ୍ଚ ହଜାର ଏମିତି ସାଇକେଲ୍ ଦେଖିକି ସାଇକେଲ୍ର କମ୍ପାନୀ ଦେଖିକି ପଇସାଟା ଅଛି ନା ଆଉ ସବୁ ଜିନିଷ ଉପରେ ଗୋଟେ ରେଟ୍ ବାଇଶି ଇଞ୍ଚିଆ ରହିବ ଚବିଶି ଇଞ୍ଚି ଇଞ୍ଚିଆ ରହିବ ହଁ ହଁ ସବୁ ସବୁ ଟାଇପ୍ର ଅଛି ଆସିଲେ ଦେଖିବେ ଆଉ ପସନ୍ଦ ହେଲେ ନେଇକି

ତମେ ଶୁଣନ୍ତୁ ତମେ ଆସନ୍ତୁ ଦେଖିବେ ନେଇକି ଯିବେ ଯେଉଁଟା ଭଲ ଲାଗିବ ଯେଉଁ କମ୍ପାନୀ ଭଲ ଲାଗିବ ନା ସେଇ କଲର୍ ଷ୍ଟାଇଲ୍ ମଡ଼େଲ୍ ଯଦି ଭଲ ଲାଗିବ ତା'ହେଲେ ନେଇକି ଯିବେ ଆଉ ଏମିତିରେ ମୁଁ କହିଦେବି ଆପଣ ନ ଦେଖି ଶୁଣିକି ଶୁଣିଦେବେ ସେଇଟା ଆସିଲା ଆସିକି ଦେଖିଲା ବେଳକୁ ପସନ୍ଦ ନ ଆସି ପାରେ କି ପସନ୍ଦ ଆସି ପାରେ ସେଇଥିପାଇଁ ଆସିବା ଆଉ ଦେଖିକି ନେଇକି ଯିବାରେ ସବୁଠୁ ଭଲ

ହଉ ହଉ କେଉଁ ଦିନ ଆସିବେ ହଁ ହଁ ହଉ ମୁଁ ଅଛି ଆସନ୍ତୁ ହଁ ହଉ ରହିଲି ହଁ ହଁ ଖୋଲା ରହୁଛି ତମେ ଆସିକି ଦେଖିବ ଆସନ୍ତୁ